ହଁ ମୁଁ କହିପାରିବି ପାଞ୍ଚ ଜଣଙ୍କ ନାମ ମୋ ପାଖରେ ଥିବା ଲୋକଙ୍କ ପ୍ରିୟାଂସୁ ନାଗ୍ ପ୍ରେରଣା ନାଗ୍ ତେଜସ୍ଵିନୀ ନାଗ୍ ଭୋପିତ୍ ନାଗ୍ ନିକି ନାଗ